ହଁ ମୁଁ ବହି ପଢ଼ିବାକୁ ବହୁତ ଭଲ ପାଏ ଆଉ ଖବରକାଗଜ ମଧ୍ୟ ପଢ଼ିବାକୁ ଭଲପାଏ ସବୁ ପେପର୍ ମଧ୍ୟରୁ ସମ୍ବାଦ ପେପର୍ଟି ଅତି ସୁନ୍ଦର ଲାଗେ ଆଉ ପଢ଼ିବା ପାଇଁ ବି ଭଲ ଲାଗେ ତା'ର ଲେଖାଶୈଳୀ ଆଉ ଅକ୍ଷର ଗୁଡ଼ିକ ବହୁତ ସୁନ୍ଦର ଭାବରେ ଲେଖିଥାଏ ଆଉ ବହୁତ ଗୁଡ଼ିଏ ଭଲମନ୍ଦ ପତ୍ରିକା ବି ତା'ମଧ୍ୟେ ଲେଖା ହୋଇଥାଏ ଯେକୌଣସି ଘଟଣାଟେ ବି ପଢ଼ିଲେ ସତେଜ ଭଳିଆ ଲାଗେ ବାସି କେବେ ହୁଏ ନାହିଁ ସମ୍ବାଦର